ହ୍ୟାଲୋ ହଁ ନମସ୍କାର କିଏ କହୁଥିଲେ ହଁ କ'ଣ ଦରକାର ଥିଲା ହଁ ଆମର ଇଲେକ୍ଟ୍ରିକ୍ ଦୋକାନ ଅଛି ସବୁ ଇଲେକ୍ଟ୍ରିକ୍ ସାମାନ ମିଳୁଛି କ'ଣ ଦରକାର ଥିଲା କି ହଁ ହଁ ଆପଣଙ୍କୁ କ'ଣ ସବୁ ସାମାନ ଦରକାର କୁହନ୍ତୁ

ହଉ ଲାଇଟ୍ ସବୁ ତ ଅଛି ହଁ ଠିକ୍ ଅଛି ଆଉ ସେଇ ସାଉଣ୍ଡ ବକ୍ସ ଆପଣ ଏଠୁ ନେବେ ନା ଅନ୍ୟ କେଉଁଠୁ ଆଣୁଛନ୍ତି ଆମର ସାଉଣ୍ଡ ବକ୍ସ ବି ଅଛି ଆପଣଙ୍କର ଯଦି ଏଇଟା ତ ହଁ ଏଇଟା ତ ଗରମ ଦିନ ଯଦି କୁଲର୍ ଫ୍ୟାନ୍ର ଆବଶ୍ୟକତା ଅଛି ତା'ହେଲେ ସେଇଟା ବି ଆମ ପାଖରେ ଅଛି ଆମେ ଦେଉଛୁ ଭଡ଼ାରେ ଆପଣ ଗୋଟେ କାମ କରନ୍ତୁ ଆପଣଙ୍କର କ'ଣ ସବୁ ଦରକାର ଅଛି ଲିଷ୍ଟ୍ କରିକି କାଲି ଆସନ୍ତୁ ଆଉ ସବୁ ନେଇକି ଯିବେ କେତେ ଦିନ ପାଇଁ ଆପଣ ନେବେ ଯଦି ସବୁ ସମାନ ନେବେ ଆପଣଙ୍କୁ ମିନିୟମ୍ ବଜେଟ୍ ପଡ଼ିଯିବ କୋଡ଼ିଏ ତିରିଶ ହଜାର ଆଉ ଯଦି ଖାଲି ଲାଇଟ୍ ସାମାନ ସବୁ ନେବେ ତା'ହେଲେ ଦଶ ହଜାରରେ ହେଇଯିବ

ଯେହେତୁ ପନ୍ଦର ଦିନ ପାଇଁ ନେଉଛନ୍ତି ତ ଟିକେ ବଜେଟ୍ ଅଧିକା ପଡ଼ିଯିବ ଆମର କଷ୍ଟମର୍ ବହୁତ ଟିକେ ଆସୁଛନ୍ତି ନା ସେଥିପାଇଁ ଆମକୁ ଅଧିକ ବଜେଟ୍ରେ ଦେବାକୁ ପଡ଼ୁଛି ହଉ ଠିକ୍ ଅଛି ମୁଁ ନାଟକର ଦୁଇଦିନ ପୂର୍ବରୁ ପଠାଇଦେବି ହଉ ଠିକ୍ ଅଛି ଆପଣ ନିଜେ ନେବାପାଇଁ ଆସିବେ ନା ପଠାଇବାକୁ ପଡ଼ିବ ହଉ ଠିକ୍ ଅଛି ହଉ ଆସନ୍ତୁ ଆପଣ ଲିଷ୍ଟ୍ ନେଇକି ଆସନ୍ତୁ ଆଉ ସାମାନ ଦେଖିବେ ଆଉ ନେଇକି ଯିବେ ହଉ ରହୁଛି ହଁ